ଆମ୍ଭ ନୟାଗଡ଼ ଜିଲ୍ଲାର ଅର୍ଥନୈତିକ ପରିସ୍ଥିତି ଦାରିଦ୍ର ସୀମାରେଖା ତଳେ ରହିଅଛି ଏହି ନୟାଗଡ଼ ଜିଲ୍ଲାରେ ଯେଉଁ ଲୋକମାନେ ବାସ କରୁଛନ୍ତି ପ୍ରାୟ ଷାଠିଏରୁ ପଞ୍ଚଷଠି ଭାଗ ଲୋକ ହେଉଛନ୍ତି ଚାଷୀବନ୍ଦୀ ଲୋକ ସେମାନେ ଧାନ ଚାଷ ଉପରେ କେବଳ ନିର୍ଭର କରନ୍ତି ଏବଂ ରବି ଫସଲ ଉପରେ ନିର୍ଭର କରନ୍ତି ଏଠାରେ ଅର୍ଥନୈତିକ ସୁବିଧା ଚାଷୀମାନଙ୍କର ବିକାଶ ହୋଇପାରୁନାହିଁ ତେଣୁ ସେମାନେ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି ଏବଂ ସାମାଜିକ ପରିସ୍ଥିତି ଏହି ନୟାଗଡ଼ ଜିଲ୍ଲାର ସମସ୍ତ ଏରିଆରେ ଗାଁ ଗହଳି ପୂର୍ଣ୍ଣ ହୋଇଥିବାରୁ ରୁରାଲ ଏରିଆ ବ୍ୟକ୍ତିମାନେ ସେମାନେ ଟାଉନକୁ ଯାଇପାରନ୍ତି ନାହିଁ ଏବଂ ଆର୍ଥିକ ସମ୍ବଳ ନଥିବାରୁ ତାଙ୍କର ପିଲାମାନଙ୍କୁ ଉଚ୍ଚ ଶିକ୍ଷିତ କରିପାରନ୍ତି ନାହିଁ ଏବଂ ଉଚ୍ଚ ଶିକ୍ଷା ଲାଭ କରିପାରନ୍ତି ନାହିଁ ତେଣୁ ଏହା ଦିଗରେ ନୟାଗଡ଼ ଜିଲ୍ଲାକୁ ଉନ୍ନତିକରଣ କରିବାକୁ ହେଲେ ପ୍ରଥମେ ଅର୍ଥନୈତିକ ଏବଂ ସାମାଜିକର ବିକାଶ କରିବା ଦରକାର ତୃତୀୟରେ ହେଉଛି ପରିବେଶ ପରିବେଶ ଅତି କଣ୍ଟକମୟ କାହିଁକି ନା ଗୋଟିଏ ପେସେଣ୍ଟ ଯଦି ସିଏ ରୋଗାଗ୍ରସ୍ଥ ହୁଏ ତାକୁ ନେବାପାଇଁ କୋଡ଼ିଏ କିଲୋମିଟର ଗାଡ଼ି ଭଡ଼ା କରି ନେବାକୁ ପଡ଼ିଥାଏ ଏବଂ ରାସ୍ତା ଗୁଡ଼ିକ କାଦୁଅ ମାଟି ରାସ୍ତା ହୋଇଥିବା ଯୋଗୁଁ ବର୍ଷାଦିନେ ନାନା ପ୍ରକାର ଅସୁବିଧାରେ ଲୋକମାନେ ଉପଲବ୍ଧ କରନ୍ତି ଏବଂ ରାଜନେତା ମାନେ ଇଲେକ୍ସନ ପ୍ରଚାର ସମୟରେ ଏହି ଏରିଆକୁ ଆସନ୍ତି ତାଙ୍କର ବଡ଼ ବଡ଼ ଭାଷଣ ଦେଇକରି ମିଥ୍ୟା ପ୍ରତିଶୃତି ଦେଇକରି ଯାଆନ୍ତି କିନ୍ତୁ ଜିତି ସାରିବା ପରେ ଏରିଆର ଉନ୍ନତି କରନ୍ତି ନାହିଁ କିଛି ନେତା ଯଦି ପ୍ରତିଶୃତି ଦେଇଥିବେ ଯେ ତୁମ୍ଭ ଅଞ୍ଚଳର ବିକାଶ ପାଇଁ ଆମେ ଅନେକ ପ୍ରତିଶୃତି ଦେଇଥିବେ ଦଶଟି ପ୍ରତିଶୃତି ଦେଇଥିବେ ପାଞ୍ଚ ବର୍ଷ ଭିତରେ ପୁରଣ କଲା ଆସିକି ଦୁଇଟି ପ୍ରତିଶୃତି ପୁରଣ କରିଥାନ୍ତି ତେଣୁ ରାଜନୈତିକ ରାଜନୈତିକ ନେତାଙ୍କ କଥା କହିବା ଭୁଲ ତେଣୁ ଏହି ଅଞ୍ଚଳର ବିକାଶ ପାଇଁ ଗୁରୁତ୍ୱ ଦେଲେ ବହୁତ ଭଲ ହୁଅନ୍ତା